ହଁ ମୋର୍ ଘର୍ ପାଖେ ଅଛି ସୂତା ମିଲ୍ ଛକ୍ ଯେନ୍ଟା କି ଆମର୍ ଏନ ଅଛି ଯେନ୍ଟା କଲୋନି ସେ ଭିତରେ ଏହା ବହୁତ୍ କାଲି ମନ୍ଦିର୍ଟେ ଅଛେ ଭଗବାନଙ୍କର୍ ଗୁଟେ କାଲି ମନ୍ଦିର୍ଟେ ଅଛି ଯେନ୍ଟା କି ଆମର୍ ଏ ମିଲ୍ଟା ବନ୍ଦ ହୋଇଗଲା ପରେ ସେନ୍କେ ଆଉ କେହି ପୂଜା କର୍ବାର୍ ଲାଗି ନେଇ ଯେଇ ପାର୍ଲେ ଯେମିତି ଲାଗି ଆମର୍ ତ ଆମର୍ ଘର୍ ପାଖେ ଯେନ୍ତା କି ଦୁର୍ଗା ମନ୍ଦିର୍ ଅଛି ଦୁର୍ଗା ମନ୍ଦିର୍ ହେନୁ ଯେନ୍ ପୂଜାରୀଟା ପୂଜା କର୍ସନ୍ ତାକର୍ ଘର୍ ପାଖରେ ଜଣେ ଜଣେ ରହିଛନ୍ ତାକର୍ ଦୁକାନ୍ ଅଛେ ଯାହାକି କି ଭଗବାନ୍ ସ୍ୱପ୍ନା ଦେଇଥିଲେ କି ଆଉ ଇନ୍ ପୂଜା ପାଠ ନାଇଁ ହେବାର୍ ଏନ୍ତା ବୋଲି କିଛି ସ୍ୱପ୍ନ ଆସିଥିଲା ତାଙ୍କର୍ ଯେମିତି ଲାଗି କି ସବୁଥର୍ ଦୁର୍ଗା ପୂଜାକେ ସେମାନେ ଦୁର୍ଗା ପୂଜା କଲାପରେ ତାପରେ ନମ ନବମୀ ଦିନ୍ ରାତିଟା ସେମାନେ ଯାଏସନ ହେଇ କାଲି ମନ୍ଦିର୍କେ ଆମର୍ ଦୁର୍ଗା ମନ୍ଦିର୍ ପୂଜାରୀର ସାଙ୍ଗେ ଆର୍ ସେନୁ ମାଆ କାଲି କେ ପୂଜା କର୍ସନ୍ ଆଉ ହେଇ ଆମର୍ ଏ ମିଲ୍ ଭିତରେ ଯେନ୍ଟା କି ଅସଲିରେ ଦେବୀ ମାଆ ଟା ଅଛନ୍ ସେନୁ ବହୁତ ବଡ଼ ସପ୍ତ ଫେଣି ସାପଟେ ବି ଅଛି ଯେନ୍ଟା କି ଆଜି ତ କାହାକେ ନୁହେଁ ଦେଖା ଦେବାର୍ ତେ ଆଉ ମୁଇଁ ଭିତରେ କେ ଗଲେ ବି ବହୁତ୍ କିଛି ଏନ୍ତା ହେସି ଯେମିତି ଲାଗି କି ସେ ମନ୍ଦିର୍ଟା ହେ ତିନି ଜଣ କେ ଛାଡ଼ିକିରି ଆଉ କେହି ବି ଦେଖ୍ବାର୍ କେ ନାଇଁ ପାଇବାର୍ ତେ